ମୁଁ ଗୋଟିଏ ଏଲ୍ ଜି ଟିଭି କିଣିଥିଲି ପନ୍ଦର ହଜାର ଟଙ୍କା ଦେଇକି କିନ୍ତୁ ଦେଢ଼ ମାସ ପରେ ସେ ଟିଭିର ସାଉଣ୍ଡ୍ ଭଲ ଆସିଲା ନାହିଁ ଟିଭିଟି ଭଲ ଚାଲିଲା ନାହିଁ ଆମର ଘର ଲୋକ ମତେ ବେଶୀ ଗାଳି କଲେ ମୋର ସବୁଯାକ ପଇସା କ୍ଷତି ହେଲା